କାଜୁ ଆମେ ଯଦି କାଜୁକୁ କୌଣସି ଖାଦ୍ୟରେ ବ୍ୟବହାର କରିବା ତେବେ ତା'ର ସ୍ୱାଦ ବଢ଼ିଯିବ ଏବଂ ତା' ଟେଷ୍ଟ ମଧ୍ୟ ବଢ଼ିବ ମୋର ପ୍ରିୟ ମୋର ପ୍ରିୟ ଜିନିଷ ଯାହାକୁି ମୁଁ ଖାଦ୍ୟ ସବୁବେଳେ ବ୍ୟବହାର କରେ ତା' ହେଉଛି କାଜୁ କାଜୁ ଖାଇବା ଦ୍ୱାରା ଆମର ସୌନ୍ଦର୍ଯ୍ୟରେ ବୃଦ୍ଧି ହୋଇଥାଏ ଏବଂ ଆମକୁ ମଧ୍ୟ ସ୍ୱାଦିଷ୍ଟ ଲାଗେ କାଜୁକୁ ଆମେ ସବୁ ପ୍ରକାର ଖାଦ୍ୟ ବ୍ୟବହାର କରିପାରିବା ମିନିମମ୍ ତାକୁ କ୍ଷିରିରେ ମଧ୍ୟ ବ୍ୟବହାର କରିପାରିବା କିନ୍ତୁ ମଧ୍ୟ ଯୋଉଥିରେ ଆମେ ଚା ସେଥିରେ ବ୍ୟବହାର କରିପାରିବା କାଜୁ ଶରୀରର କାଜୁ ଦେଖିବାକୁ ଆମେ ଭଲ ସେ ଦେଖା ସବୁପ୍ରକାର ଜିନିଷ ବ୍ୟବହାର କରିପାରିବା ଶରୀର ବୃଦ୍ଧି କରିବ ଶରୀରର ସୌନ୍ଦର୍ଯ୍ୟରେ ବୃଦ୍ଧି କରିବ ସେଥିପାଇଁ ମୁଁ ସବୁ ଡିସ୍ରେ ଖାଦ୍ୟ କାଜୁ ବ୍ୟବହାର କରେ କାଜୁ ହେଉଛି ମୋ ପ୍ରିୟ ତେଣୁ ମୁଁ ତାକୁ ପ୍ରିୟ ହୋଇଥିବାରୁ ମୁଁ ସବୁ ଖାଦ୍ୟରେ ବ୍ୟବହାର କରେ ତାକୁ ଆମେ ମ୍ୟାକ୍ସିମମ୍ ଉପମାରେ ହଉ ତରକାରୀରେ ହଉ ଏମିତି କୌଣସି କାର୍ଯ୍ୟରେ ତାକୁ ବ୍ୟବହାର କରିପାରିବା ଯାହାଫଳରେ ଆମର କିଛି ତ କିଛି ଡେଭଲପ୍ ହବ ଆମର ପ୍ରିୟ ପ୍ରିୟ ଜିନିଷ ପ୍ରତିଦିନ ଆମର ସବୁ ଜିନିଷରେ କାଜୁ ପକାଇଲେ ଆମର ମୁଁ ସେ ଅଧିକ ଖାଦ୍ୟ ସବୁଥିରେ ମୁଁ ସବୁଥିରେ ପକାଇବାକୁ ଭଲ ପାଏ ଏବଂ ମୋ ଶରୀରରେ କାଜୁ ଖାଇବା ଦ୍ୱାରା ମୁଁ ଶରୀରରେ ବୃଦ୍ଧି ହୋଇଥାଏ ଯାହାଫଳରେ ଶରୀରରେ ବୃଦ୍ଧି ହୋଇଥାଏ ଏବଂ ଚମକ ବୃଦ୍ଧି ହୋଇଥାଏ ଏବଂ ସବୁ ସବୁ ଜିନିଷରେ କାଜୁ ବ୍ୟବହାର କରି କରିଥାଏ ତେଣୁ କାଜୁ କାଜୁ ମଧ୍ୟ ବ୍ୟବହାର କରିବା ଉଚିତ ତାହାର ସ୍ୱାଦ ମଧ୍ୟ କିଛି ବଦଳାଇଥାଏ ସ୍ୱାଦ ବଦଳାଇବା ଦ୍ୱାରା ତରକାରୀର ଟେଷ୍ଟଟା ମଧ୍ୟ ଅଲଗା ପ୍ରକାର ହୋଇଥାଏ ତେଣୁ ଆପଣ ଆପଣ ମଧ୍ୟ ଯଦି କାଜୁକୁ ବ୍ୟବହାର କରିବେ ସବୁଥିରେ ତା'ହେଲେ ଆପଣଙ୍କୁ ମଧ୍ୟ ତା'ର ସ୍ୱାଦର କିଛି ନୂତନ ଭେଦ ଜାଣିପାରିବେ ଏବଂ ମୁଁ ଯେମିତି ଏବେ ସବୁ ପ୍ରକାର ଜିନିଷରେ କାଜୁ ବ୍ୟବହାର କରୁଛି ସେମିତି ଆପଣ ମଧ୍ୟ କାଜୁକୁ ଅନ୍ୟ ଟାଇମ୍ ବ୍ୟବହାର କରିବେ ତା'ହେଲେ ଆପଣ ମଧ୍ୟ କାଜୁର ଉପକାର ଜାଣିପାରିବେ